ହଁ ବର୍ତ୍ତମାନ ତ ଶୀତକାଳୀନ ଅବକାଶ ଆସିଲଣି ନୂଆ ବର୍ଷ ପାଖେଇ ଆସିଲାଣି ଆଉ ସେ ଉଲାପହାଡ଼ ବହୁତ ବଢ଼ିଆ ମନୋରଞ୍ଜନ ଦୃଶ୍ୟ ଅଛି ଆମେ କ'ଣ କେମିତି କେଉଁଥିରେ ଯିବା ଆଉ ସେଇଠି ଭୋଜିର ସାରଞ୍ଜାମ ଆମ ଆପଣଙ୍କର ଛୋଟ ଗ୍ୟାସ୍ ଅଛି କି ନାଇଁ ଆଇଟମ୍ ତ ଆମେ ନିଶ୍ଚିତ ମଟନ୍ କରିବା ଆମେ ଏଇଠୁ ମାଂସ ନେଇଯିବା ହଳଦୀ ଲୁଣ ହଁ ହଁ କାକୁଡ଼ି ସାଲାଡ଼୍ କରିବା ପାମ୍ପଡ଼ କିଛି କରିବା ବିି ଆଉ ଭଲ ଅରୁଆ ଚାଉଳ ମିଳିବ କି ସେପଟେ ଆପଣଙ୍କର ଭଲ ଅରୁଆ ଚାଉଳ ହେଲେ ଆମେ ନେଇକି ସେଇଠି କରନ୍ତେ ଆଉ ତ ଏଠି ଗାଡ଼ି ଆମର ରିଜର୍ଭ୍ ହଁ ଯେ ଗାଡ଼ି ତ ରିଜର୍ଭ୍ କରିବାକୁ ପଡ଼ିବ ନା ସେଇଠି କୌଣସି ପର୍ସନାଲ୍ ଗାଡ଼ି ଯାଉଛି କିନ୍ତୁ ରିଜର୍ଭ୍ କଲେ ଆମକୁ ଭଲ ହେବ ଆମେ ବସ୍ରେ ପଳାଇଲା ପରେ ନା ଟ୍ରେନ୍ରେ ଗଲା ପରେ ସେଠି ବି ଆମେ ଗୋଟେ ରିଜର୍ଭବେସନ୍ ଦରକାର ଜଲ୍ଦି ପହଞ୍ଚିପାରିବା ଏବଂ ଗୋଟେ କଟେଇକି ଆସିବା ଆଉ ଭଲ ଭୋଜି ଭାତ କରିକି ଖାଇ ପିଇକି ତ ତ ଏଇ ତ ସମ୍ପର୍କ ଆଉ କ'ଣ ସେଇୟା ଆଉ ହଁ ଆମର ତ ମୋର ମୋ ମିସେସ୍ ଯିବେ ମୋର ପୁଅ ଯିବ ବାପା ମା' ବି ସାଙ୍ଗରେ ଯିବେ ଆଉ ନିଶ୍ଚିତ ଫାମିଲି ଭୋଜି ଭଳିଆ ଗୋଟେ ଲାଗିବ ଭଲ ଗୋଟେ ନୂଆ ବର୍ଷର କାହାଣୀ ରହିବ ପୁରୁଣା ପୁରୁଣା ବର୍ଷର ସ୍ଥିତି ଆଉ ସେଇୟା ଆଉ ହଁ ଡିସେମ୍ବର୍ ପଚିଶଟା ବହୁତ ବଢ଼ିଆ ଦିନ ନା ସେଇଠି କହିଲେ ଆମେ ଯାଇକି ପହଞ୍ଚିବା ଆଉ ତା ପୂର୍ବରୁ ଆମର ବିଭିନ୍ନ ସାରଞ୍ଜାମ ଆମେ ଆଜ୍ଞା ହଉ ହଁ ହଉ ଠିକ୍ ଅଛି ସେଇଠି ଠିକ୍ ହେଲେ ଆମେ ଜିନିଷପତ୍ର ଯୋଗାଡ଼ କରିବା ପୁଣି ପରେ କଥାବାର୍ତ୍ତା